ଆମ ଯାଜପୁର ଜିଲ୍ଲାରେ ବିଭିନ୍ନ ଗୁଡ଼ିଏ ଶିକ୍ଷା ଅନୁଷ୍ଠାନ ଅଛି ସେଥିମଧ୍ୟରୁ ଭି ଏନ୍ କଲେଜ ଏବଂ ଇନ୍ଦିରାଗାନ୍ଧୀ ଓମେନ୍ସ କଲେଜ ଓ ଏନ୍ ସି ବି କଲେଜ ସେଠାରେ ଶିକ୍ଷା ଅନୁଷ୍ଠାନ ସେ ଶିକ୍ଷା ଅନୁଷ୍ଠାନରେ ଭଲ ଭାବରେ ଶିକ୍ଷା ଦିଆଯାଇଥାଏ ମଧ୍ୟ ବିଜ୍ଞାନ ପଠାଗାରରେ ମଧ୍ୟ ଶିକ୍ଷା ଦିଆଯାଇଥାଏ ଏବଂ ପିଲାମାନେ କିପରି ଖେଳରେ ଏବଂ ଶିକ୍ଷାରେ ଦୁଇ ଭାଗରେ କିପରି ଆଗକୁ ବଢ଼ିବେ ତା ମଧ୍ୟ ଶିକ୍ଷା ଦିଆଯାଇଥାଏ ଖେଳ କୁଦରେ ଆଗେଇବା ପାଇଁ ବଡ଼ ପଡ଼ିଆ ଅଛି ଯେଉଁଠାରେକି ଶିକ୍ଷକ ମଧ୍ୟ ନିଯୁକ୍ତି ହେଉଛନ୍ତି ଶିକ୍ଷା ଦେବାପାଇଁ ଖେଳ କୁଦରେ ବିଭିନ୍ନ ପ୍ରକାରର କଲେଜ ପିଲା ଆସି ଶିକ୍ଷା ମଧ୍ୟ ନେଇଥାନ୍ତି ଏବଂ ବିଜ୍ଞାନ ପାଠାଗାରରେ ସେଠାରେ କିପରି ନୂତନ ଯୁଗ ନୂତନ ଯୁଗରେ ବିଜ୍ଞାନର ଆଗକୁ ବଢ଼ିବ ବଢ଼ି ଚାଲିଛି ସେହି ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥାଏ